ଦେଖନ୍ତୁ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି କିନ୍ତୁ ଗ୍ରାମାଞ୍ଚଳର ପିଲାମାନେ ବିଦ୍ୟାଳୟକୁ ଏଥିପାଇଁ ଯାଆନ୍ତି ନାହିଁ ଯେ ଯାହା ମାନେ ଗ୍ରାମାଞ୍ଚଳରେ ଯେହେତୁ ଦାରିଦ୍ର୍ୟ ଅଶିକ୍ଷା ଏସବୁ ବହୁତ ପରିମାଣରେ ଗ୍ରାମାଞ୍ଚଳରେ ଦେଖାଯାଏ ତ ସେଥିପାଇଁ ସେମାନେ ପ୍ରାୟ ଏ ବିଷୟରେ ଅଜ୍ଞ ରୁହନ୍ତି ତ ସରକାର ଯେତେ ବ୍ୟବସ୍ଥା କଲେ ମଧ୍ୟ ଥଇଥାନ ବ୍ୟବସ୍ଥା କଲେ ମଧ୍ୟ ଗ୍ରାମାଞ୍ଚଳର ପିଲାମାନେ ବିଦ୍ୟାଳୟକୁ ଯିବାକୁ ପସନ୍ଦ କରନ୍ତି ନାହିଁ ତଥାପି ବର୍ତ୍ତମାନ ତ ଗ୍ରାମାଞ୍ଚଳରେ ଜାଗ୍ରତ ହେଲେଣି ପିଲାମାନେ ଜାଗ୍ରତ ହେଲେଣି କିନ୍ତୁ ଅଧ୍ୟାଧିକ ସଂଖ୍ୟାରେ ଗ୍ରାମାଞ୍ଚଳରେ ଅନୁନ୍ନତ ଏରିଆ ଅନୁନ୍ନତ ଅଞ୍ଚଳ ପାଇଁ ସେମାନେ କାଇଁ ନା ସେମାନଙ୍କର କୌଣସି ପ୍ରକାର ସେମାନଙ୍କୁ ପଥ ପ୍ରଦର୍ଶନ କରାଯାଏନି ସରକାର ଇଆଡ଼େ ଯୋଜନା କରିଥିବେ କିନ୍ତୁ ସେମାନଙ୍କୁ କୌଣସି ପ୍ରକାର ପଥ ପ୍ରଦର୍ଶନ ଯେ ସ୍କୁଲ ଗଲେ ଏମିତି ହେବ ବିଦ୍ୟାଳୟ ଗଲେ ଏହି ଟାଇପ୍ ଏହି ଭଳିଆ ଉନ୍ନତି ହେବ ତୁମର ସେମିତି କୌଣସି ପ୍ରକାର ଦିଗଦର୍ଶନ ତାଙ୍କୁ ଦିଆଯାଏ ନାହିଁ ଯାହାଦ୍ୱାରା କି ସେମାନେ ବିଦ୍ୟାଳୟ ଯିବାକୁ ଯିବାରୁ ବଞ୍ଚିତ ହୁଅନ୍ତି